ଇଣ୍ଡିଆନ୍ ଆଇଡ଼ଲ୍ ଭଳି ମ୍ୟୁଜିକ୍ ରିଆଲିଟି ସୋ ମୁଁ ଦେଖିବାକୁ ବହୁତ ପସନ୍ଦ କରେ ଏହାଦ୍ୱାରା ମୋତେ ଆନନ୍ଦ ମିଳିଥାଏ ଏହି ଇଣ୍ଡିଆନ୍ ଆଇଡ଼ଲ୍ ମ୍ୟୁଜିକ୍ ରିଆଲିଟି ସୋ ଥରେ ମୁଁ ଦେଖୁଥିଲି ମୋର ପ୍ରିୟ ଗାୟକ ଥିଲେ ଅରଜିତ୍ ସିଂ ସେ ଅତି ସୁନ୍ଦର ଭାବରେ ପ୍ରତ୍ୟେକଟି ଗୀତ ଗାଉଥିଲେ ଏବଂ ଆଜିର ଦିନରେ ମଧ୍ୟ ସେ ବହୁତ ସୁନ୍ଦର ଗୀତ ଗାଉଛନ୍ତି ସେ ଆମ ଭାରତର ଗୋଟେ ପ୍ରସିଦ୍ଧ ଗାୟକ ଭାବେ ଦକ୍ଷତା ମଧ୍ୟ ହାସଲ କରିଛନ୍ତି

ଅନେକ ହିଦୀ ମୁଭି ଆଲବମ୍ ସଙ୍ଗରେ ନିଜର କଣ୍ଠଦାନ ଦେଇଛନ୍ତି ମୁଁ ଯେଉଁ ଗୀତକୁ ପସନ୍ଦ କରେ ସେ ତାଙ୍କ କଣ୍ଠଦାନରେ ଉତ୍ତମ ଭାବରେ ବା ଅତି ସୁନ୍ଦର ଭାବରେ ଗାଇ ଥାଆନ୍ତି